ଏକ ଲକ୍ଷ ପାଞ୍ଚ ହଜାର ଦୁଇ ଲକ୍ଷ ଦୁଇ ହଜାର ତିନି ଲକ୍ଷ ଏକ ହଜାର ଦୁଇ ଲକ୍ଷ ସାତ ହଜାର ଏକ ଲକ୍ଷ ତିନି ହଜାର